ଆମର ଆଜ୍ଞା ଆମ ଗାଁରେ ବହୁତ ଆଜ୍ଞା ମନ୍ଦିର ଅଛି ଆମେବି ଠାକୁର ଦର୍ଶନ କରୁ ଆଉ ତାପରେ ହେଉଛି ଆମେବି ଗୋଟେ ଜିନିଷ ହେଉଛି ଯେଉଁଠିକି ଆମର ପୂଜା ଦୀପାବଳି ହେଉ ଯାହା ହେଉ ଆମର ସବୁ ମୁରୁଜଫୁରୁଜ ପକାନ୍ତି ସକାଳୁ ଉଠିକି ସ୍ତ୍ରୀଲୋକମାନେ ଗାଧୋଇଯାଆନ୍ତି ତାପରେ ଆସିକି ସୂର୍ଯ୍ୟଙ୍କୁ ପାଣି ଟେକନ୍ତି ଲୋଟାରେ ଆଉ ତାପରେ ଆମ ପୂଜାପର୍ବାଣୀ ହେଲେ ସରସ୍ୱତୀ ପୂଜା ହେଉ କି ଗଣେଶ ପୂଜା ହେଉ କି ଦୀପାବଳି ହେଉ ଆମର ଯୋଉଁ ନାଲି ଡୋର ବି ହାତରେ ବନ୍ଦା ହୁଏ ଆଉ ତାପରେ ଆମର ବି ଆଜ୍ଞା ଏଇଠି ବହୁତ ମନ୍ଦିର ଘଟଗାଁତାରିଣୀ ଆମର ହେଲା ଆଜ୍ଞା ଫେମସ୍ ଘଟଗାଁତାରିଣୀରେ ସବୁଆଡୁ ବାହାରୁ ବହୁତୁ ଆଡୁ ଦୂରଦୂରାନ୍ତରୁ ଲୋକ ଆସନ୍ତି ଆମର ସେ ଠାକୁର ନାଁ ଆହୁରି ବି ଅଛି ଆଜ୍ଞା ନୂଆପଡ଼ା ଅଛି ସାତପଡ଼ା ଅଛି ଆଉ ଆମର ହେଉଛି ଅଛି ଯାଜପୁର ବିରଜା ଅଛି ଆମର ଛତିଆ ଅଛି ବହୁତ ସାରା ଆମର ଅଛି ହେଉଛି ଆମର ଠାକୁରଙ୍କ ସ୍ଥାନ ଯୋଉଠିକି ଗଲେ ଆମର ଭଲ ଠାକୁର ପୂଜାର୍ଚ୍ଚନା କରିକି ହାତରେ ଡୋରି ବାନ୍ଧି ପୁଣି ନିଜ ଘରକୁ ନିଜେ ଫେରି ଆସୁ ଆଉ ଆଜ୍ଞା ଆମର ହଉଛି ଘଟଗାଁତାରିଣୀ ଆପଣ ଜାଣିଥିବେ କି ବହୁତ ଫେମସ୍ ବାହାରୁବି ଲଣ୍ଡନ ଇଂଲଣ୍ଡ ଆଡ଼ୁବି ଲୋକ ଆସନ୍ତି ଦର୍ଶନ କରିବା ପାଇଁ ବହୁତ ଦୂରଦୂରନ୍ତରୁ ଲୋକେ ଆସନ୍ତି ଆମର ବେଶୀ ଜାମ୍ ରହେ ମଙ୍ଗଳବାର ଦିନ ମାଆଙ୍କ ପର୍ବ ମଙ୍ଗଳବାରେ ହେଉଛି ମାଆଙ୍କ ବାର ସେଦିନ ବେଶୀ ଭିଡ଼ ରହେ ପୁରା